ସାଧାରଣ ମଣିଷ ଦେହ ଅଛି ତ ବିଭିନ୍ନ ପ୍ରକାର ରୋଗ ଅଛି ତ ଆମେ ସାଧାରଣ ଆମ ପରିବାରରେ ଯଦି କାହାକୁ ଥଣ୍ଡା ହେଲା ତ ଆମେ ସକାଳୁ ତାକୁ ଟିକେ କାଢ଼ା କରିକି ଦବା କାଢ଼ା ଦବା ମାନେ କାଢ଼ା କହିଲେ ଆମର ଗୋଲମରିଚ ଆଉ ଅଦା ତେଜପତ୍ର ଛେଚିକି ତାକୁ ଉଷୁମ କରିକି ପିଇବାକୁ ଦେବା ପାଣି ଗରମ ପାଣି ଦେବା ଫୁଟେଇକି ଗରମ ପାଣି ଫୁଟେଇକି ତାକୁ ଦେବା ପିଇବା ଦ୍ୱାରା ଟିକେ ଗଳା ପରିଷ୍କାର ରହିବ ଟିକେ ନାକ ଜାମ୍ ହେଉଥିବ ଟିକେ ଭଲ ଲାଗିବ ତା'ପରେ ଧର ଯଦି ଜର ହେଉଥିବ ଜର ହେଲେ ତାକୁ ଶାଗୁ ଦେବା ଶାଗୁ ରାନ୍ଧିକି ଦେବା ପାଳ ଦବା ଆଉ ରୁଟି ଦେବା ରୁଟି ସିଝା ଟିକେ ସନ୍ତୁଳା ଖାଇବା ପାଇଁ ଦବା ମଶାରି ଟାଙ୍ଗି ଶୋଇତେ ଦେବା ଏମିତି ସବୁ ଯତ୍ନ ନେବା ଧର ଝାଡ଼ା ହେଲା କି ବାନ୍ତି ହେଲା ତେବେ ତାକୁ ଆମର ଚିନିପାଣି କରିକି ଦେବା ଚିନି ଲୁଣ ଗୋଳେଇକି ତାକୁ ପାଣି କରିକି ଘଣ୍ଟେ ଅଧଘଣ୍ଟେରେ ମାନେ ପିଇବାକୁ ଦେବା ଓ ଆର୍ ଏସ୍ ପ୍ୟାକେଟ୍ ଦେବା ଆଉ ଖାଇବା ପାଇଁ ତାକୁ ଆମର କଦଳୀ ଚୁଡ଼ା ଚକଟିକି ତାକୁ ଖାଇବା ପାଇଁ ଦବା ଖାଇଲା ପେଟ ଥଣ୍ଡା ହବ ପେଟ ଥଣ୍ଡା ହେଲେ ଝାଡ଼ା ବି ଯୋଉଁ ଧର ପାଣି ପାଣି ଝାଡ଼ା ହେଲା କଦଳୀ ଚୁଡ଼ା ଚକଟିକି ଦେଲେ ଝଡ଼ା ଝାଡ଼ାଟା ଟିକେ ଟାଣ ହେବ ଆଉ ପାଳ ଦେବା ଆଇଁଷ ଫାଇଁଷ ଏଗୁଡ଼ା ସବୁ ଦେବା ଉଚିତ୍ ନୁହେଁ ଏସବୁ ଖାଇବା ପାଇଁ ଦେବା ଯଦି ଦେହ ଖରାପ ହେଲା ଏ ଯେଉଁ ସନ୍ତୁଳା ସିଝା ଏ ପାଇ ଖାଇବା ପାଇଁ ଦେବା ମସଲା ସବୁ ମସଲା ଜିନିଷ ଖାଇବା ପାଇଁ ଦେବାନି ଖାଇଲେ ଦେହ ଖରାପ ହେବ ପୁଣି ଯେଉଁ ଗ୍ୟାସ୍ ହେବ ଏସିଡ଼୍ ହେବ ଛାତିର ଲଙ୍କା ଏ ଯେଉଁ ଲଙ୍କା ଏସବୁ ଦେବାନି ଦେଲେ ଛାତିକୁ ଏସିଡ଼୍ ହେବ ଏସବୁ ସାଧାରଣ ନର୍ମାଲ୍ ଖାଦ୍ୟ ଦେବା ଭାତ ଡାଲି ଆଉ ରୁଟି ଖେଚୁଡ଼ି ଟିକେ କରିକି ଦେବା ଶାଗୁ କରିକି ଦେବା ଏସବୁ ଖାଇବା ପାଇଁ ଦେବା